ଓଡ଼ିଶାର ସଂସ୍କୃତି ଏହାର ଇତିହାସ ଓ ଭୂଗୋଳ ଦ୍ବାରା ପ୍ରଭାବିତ ହୋଇଛି କାରଣ ଓଡ଼ିଶାର ସଂସ୍କୃତି କେବଳ ଗୋଟିଏ ସଂସ୍କୃତି ନୁହେଁ କାରଣ ଓଡ଼ିଶାର ଚାରି ପାଖରେ ତିନି ଚାରିଟା ରାଜ୍ୟ ରହିଛି ଯଥା ପଶ୍ଚିମବଙ୍ଗ ଛତିଶଗଡ଼ ମଧ୍ୟପ୍ରଦେଶ ଆନ୍ଧ୍ରପ୍ରଦେଶ ତେଣୁ ଓଡ଼ିଶାର ଯେଉଁ ସୀମାରେ ଯେଉଁ ରାଜ୍ୟ ରହିଛି ତା ସଂସ୍କୃତି ଦ୍ୱାରା ମଧ୍ୟ ଓଡ଼ିଶାର ସଂସ୍କୃତି ମଧ୍ୟ କିଛି ପରିମାଣରେ ପ୍ରଭାବିତ ହୋଇଛି ଯଦି ଆମେ ଦେଖିବା ବଙ୍ଗାଳୀ ସଂସ୍କୃତି ଆମେ ଯଦି ଦେଖିବା ବାଲେଶ୍ବର ଜିଲ୍ଲାର ଜଳେଶ୍ବର ପଟେ କିଛି ବଙ୍ଗାଳୀ ସଂସ୍କୃତି ରହିଛି ଏପଟେ ଆନ୍ଧ୍ରପ୍ରଦେଶ ଗଞ୍ଜାମ ଜିଲ୍ଲାର ମଧ୍ୟ ଆନ୍ଧ୍ରପ୍ରଦେଶର ସଂସ୍କୃତି ରହିଛି ସେପଟେ ଯଦି ଦେଖିବା ପଶ୍ଚିମ ପଟରେ ଛତିଶଗଡ଼ ମଧ୍ୟପ୍ରଦେଶର ସଂସ୍କୃତି ମଧ୍ୟ କିଛି ରହିଛି ତେଣୁ ଆମର ଭୌଗଳିକ ଭୌଗଳିକ ସୀମାରେଖା ମଧ୍ୟ ସଂସ୍କୃତିକୁ ପ୍ରଭାବିତ କରିଛି ଏବଂ ଦେଖିବା ଯଦି ପ୍ରାଚୀନ ସମୟରୁ ଆମର ଓଡ଼ିଶାର ଲୋକମାନେ ବିଭିନ୍ନ ଦେଶକୁ ସାମୁଦ୍ରିକ ବାଣିଜ୍ୟ କରିବାକୁ ଯାଉଥିଲେ କାରଣ ଯେହେତୁ ଓଡ଼ିଶାକୁ ସମୁଦ୍ର ଲାଗିରହିଛି ସେଇ ସମୁଦ୍ର ପଥରେ ବହୁତ ନୌବାଣିଜ୍ୟ ମଧ୍ୟ ଚାଲୁଥିଲା ଏବେ ମଧ୍ୟ ଆମେ ଯଦି ଦେଖିବା କେତେ ଗୁଡ଼େ ମାଳ ଅଞ୍ଚଳର ଜଙ୍ଗଲ ଅଞ୍ଚଳ ଆଦିବାସୀ ଅଞ୍ଚଳରେ ପାହାଡ଼ିଆ ଅଞ୍ଚଳ ପରିବେଷ୍ଟିତ ରହିଛି ଆଉ ସେହି ପାହାଡ଼ିଆ ଅଞ୍ଚଳରେ ସଂସ୍କୃତି ସାଧାରଣତଃ ଆମର ଉପକୂଳ ଅଞ୍ଚଳର ସଂସ୍କୃତିଠାରୁ ଆମେ ଭିନ୍ନ ପାଇବା ତେଣୁ ପାହାଡ଼ିଆ ଅଞ୍ଚଳ ଆଉ ଉପକୂଳ ଅଞ୍ଚଳ ମଧ୍ୟରେ ବହୁ ଅସାମଞ୍ଜଶ୍ୟ ବା ବହୁ ପାର୍ଥକ୍ୟ ମଧ୍ୟ ଦେଖା ଯାଇଥାଏ ତେଣୁ ଓଡ଼ିଶାର ସଂସ୍କୃତି ବିଭିନ୍ନ ବାଟରେ ପ୍ରଭାବିତ ହୋଇଛି ଯଥା ଇତିହାସ ଭୌଗଳିକ ମାଧ୍ୟମରେ